କିଛି ପଶୁ ପକ୍ଷୀ ମଧ୍ୟ ପାଳନ କରିଥାଉ ଯେଉଁଟା କିଛି ପଶୁ ପକ୍ଷୀ ମାନଙ୍କର ବର୍ଜ୍ୟବସ୍ତୁ କିମ୍ବା ତାର ମଳକୁ ମଧ୍ୟ ଆମେ ବିଭିନ୍ନ ପ୍ରକାର ମାଧ୍ୟମରେ ଆମେ ବ୍ୟବହାର କରିପାରିବା ଯେମିତି ଆମର ଗାଈ କିମ୍ବା ବଳଦ କିମ୍ବା ଘୁଷୁରୀ କିମ୍ବା ବରାହ କିମ୍ବା କୁକୁଡ଼ା କିମ୍ବା ବତକ କିମ୍ବା ଯେମିତି ଆମର ହଉଚନ୍ତି ପାରା ତାଙ୍କର ଆମର ବର୍ଜ୍ୟବସ୍ତୁ ମଧ୍ୟ ଆମେ ବ୍ୟବହାର କରିଥାଉ ଯେମିତି ଆମେ ଚାଷ କଲା ସମୟରେ ତାଙ୍କୁ କମ୍ପୋଷ୍ଟ ଭାବରେ ବ୍ୟବହାର କରିଥାଉ ଯେଉଁଟାକି ସେହିଥିରେ ଆମେ ଜିଆ ଖତ ମଧ୍ୟ କରିଥାଉ କିମ୍ବା ସେ ଜିଆ ଖତ ନ କରିକି ମଧ୍ୟ ଆମେ ଯଦି କମ୍ପୋଷ୍ଟ ଭାବରେ ରଖିବା ମାଟି ତଳେ ସିଏ କମ୍ପୋଷ୍ଟ କରିବା ଦ୍ୱାରା ସେଥିରୁ ଆମର ପ୍ରକାର ସାର ମଧ୍ୟ ସୃଷ୍ଟି ହୁଏ ଯେମିତି ଆମର ଗୋବରରୁ ଆମେ ଯେମିତି ତାର ପାଣିକୁ ଆମେ ଯେମିତି ତାକୁ ଭଲ ଭାବରେ ରଖିକି ଆମେ ତାହାକୁ ସାର ଭାବରେ ବ୍ୟବହାର କରିଥାଉ ସେ ବିଭିନ୍ନ ପ୍ରକାର ସେଥିରେ ମେଡ଼ିସିନ ମିଶାଇ ଆମେ ତାକୁ ବ୍ୟବହାର କରୁ ତା ସହିତ ତାକୁ ଖତ ମଧ୍ୟ ଖତ ରୂପରେ ମଧ୍ୟ ଆମେ ତାକୁ ବ୍ୟବହାର କରିପାରିବା ସେଇଟା କମ୍ପୋଷ୍ଟ ମାଧ୍ୟମରେ କଲେ ଆହୁରି ମଧ୍ୟ ଉପାୟ ସୃଷ୍ଟି ହୁଏ ଏବଂ ପଶୁମାନଙ୍କର ମଳ କିମ୍ବା ତାର ବର୍ଜ୍ୟବସ୍ତୁ ବହୁତ ଉପକାରୀ ଅଛି ଏବଂ ଫଳ ପନିପରିବା ମଧ୍ୟ ଭଲ ଫଳେ ଏବଂ ସେହିଟା ବହୁତ ଉପକାରିତା ଅଟେ